ହ୍ୟାଲୋ ଡ୍ରାଇଭର ଭାଇ ମୁଁ ଘଣ୍ଟାଟିଏ ହେଲା ଗୋଟିଏ ଅଟୋ ବୁକିଂ କଲିଣି ଆପଣ ଆସିବାରେ ଏତେ କ'ଣ ଲେଟ୍ କରୁଛନ୍ତି ମୁଁ ଘଣ୍ଟାଏ ହେଲା ବା ଛିଡ଼ା ରହିଲାଣି ଏଇଠୁ ଆପଣ ଆସନ୍ତୁ ଟିକିଏ ଜଲ୍ଦି ପହଞ୍ଚନ୍ତୁ